ଓଡ଼ିଶାରେ ସମସ୍ତଙ୍କ ବିଷୟରେ ଶିକ୍ଷା ଦିଏ ସେଥିରେ ଆମେ ବହୁତ ଦେବାଦେବୀ ପୂଜା ପାଠ ମଧ୍ୟ କରି ଆମର ମନସ୍କାମନା ପାଇଁ ପ୍ରାର୍ଥନା କରିଥାଉ ଯେ ଆମର ଫୋଟୋ ହେଲା ଆମର ଶିବ ଶିବଙ୍କର ଆରାଧନା ଆମର ବହୁତ ଜାକଜମକ୍ରେ ପାଳିତ କରିଥାଉ ଆମର ପ୍ରତି ପ୍ରତ୍ୟେକ ମାସର ପ୍ରାୟ ଗୋଟିଏ ଦୁଇଟି ନିହାତି ଆମର ପୂଜା ଅର୍ଚ୍ଚନା କରିଥାଉ ଗ୍ରାମବାସୀ ମିଶି ପାଳନ କରିଥାଉ ସେଥିରେ ଆମ୍ଭେମାନେ ଆମର ମନସ୍କାମନା ପାଇଁ ଯେଉଁ ଆରାଧନା କରିଥାଉ ସେଥିରୁ ଆମେ ଆମେ ଫଳପ୍ରଦ ହୋଇ ଆମର ପରିବାର ତଥା ଦେଶର ଉନ୍ନତି ପାଇଁ ବହୁତ ଚେଷ୍ଟା କରିଥାଉଁ ମୁଁ ସେଇ ଶିବଙ୍କର ପ୍ରେମ ଏବଂ ଆମମାନଙ୍କର ଉତ୍ସାହିତ ମନକୁ ଦୁଇ ଆତ୍ମରେ ମିଶିଯାଇ ପାରି ପାରିଛୁ ବୋଲି ମୁଁ ଆଶା ପୋଷଣ କରି ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ବଢେଇ ପାରିଥାଉ ଏଣୁ ମୁଁ ମୋର୍ ଯେ ଓଡ଼ିଆ ସଂସ୍କୃତିର ପରମ୍ପରାକୁ କିପରି ଆମେ ସୁଦୃଢ଼ କରି ଆମର ଓଡ଼ିଆ ଜାତିର ଯତ୍ନ ନେଇପାରିବୁ ସେଥିପାଇଁ ମୁଁ ଠାକୁରଙ୍କୁ ନିକଟରେ ନିବେଦନ କରି କରିଥାଉ